ହ୍ୟାଲୋ ସାର୍ ନିଶା ହୋଟେଲ୍ ଲାଗିଛି ମୁଁ ପଟାମୁଣ୍ଡାଇରୁ କହୁଥିଲି ଏଇଟା ଆମକୁ ଖାଇବାଟା ଭଲ ଲାଗସି ସବୁ ପନିର୍ ଚିକେନ୍ ମଟନ୍ ସବୁ କିଛି ଭଲ୍ ଲାଗସି ଆଜ୍ଞା ଆମର ଘର ଛଅ ଗାଡ଼େ ଅଛେ ପଟାମୁଡ଼ା ମେନ୍ ରୋଡ଼ ଯାହାର ବନ୍ଦଲିପଡ଼ା ଆମ ଯାହାକ କିଛି ସବୁ ଭଲ ଲାଗ୍ସି ଆମର ପରିବାର ସାରା ସମସ୍ତଙ୍କୁ ପନିରଛତି ତରକାରୀ ଆଉରି ମଟନ ସବୁକ କିଛି ଭଲ ଲାଗ୍ସି ଆ କାଣା ଆଜ୍ଞା ହଁ ଏଇ ଫଟାମୁଡ଼ା ମୁଁ କହୁଛୁ ମେନ୍ ରୋଡ଼ ଆମର ଘର ସଛଗନ ଅଛେ ଛଟାମଡ଼ା ସ୍କୁଲ୍ ପାଖେ ଅଛି ଘର ସବୁ ଭଲ୍ ଲାଗ୍ସି ଆଜ୍ଞା ଖାଇବା ଟମ୍କୁ ପନିର୍ ଜୁସ୍ ଚିକେନ୍ ମଟନ୍ ବିରିୟାନି ସବୁ କିଛି ଭଲ୍ ଲାଗ୍ସି ହଁ ବଲେ ଚଉିଟା ପଠାବେ ଦିନେ ହଁ ଆଉ କିଛି ଏଇରେ ଛତି ବି ଭଲ୍ ଲାଗ୍ସି ଭେଡ଼ି ଖଟା ଭଲ୍ ଲାଗ୍ସି ସବୁକଛି ଭଲ ଲାଗ୍ସି ଶାଗ ପନିପରିବା ସବୁକ କିଛି ଭଲ୍ ଲାଗ୍ସି ସବୁ ଅର୍ଡ଼ର୍ କଲେ ଆସିବା ତ ହଁ ଆଜ୍ଞା ହଁ ହଁ ସବୁ ଭଲ ଲାଗ୍ସି ସବୁ ପଢଠା ବିି ହଁ ଆମରଛ ଆର ବି ବହୁ ସବ ଖାଇଏସନ ପନିର୍ ଛତି ସବୁ ଖାଇଏସନ୍ ହଁ ହଁ